ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଫସଲ ଯେପରିକି ଧାନ ମୁଗ ବିରି କୋଳଥ ଓ ସୂର୍ଯ୍ୟମୁଖୀ ଫୁଲ ହୋଇଥାଏ ଏବଂ ସବୁଜ ପନିପରିବା ଯଥା ବାଇଗଣ ଭେଣ୍ଡି ଟମାଟୋ ଆଳୁ ଆଦି ଅମଳ ହୋଇଥାଏ ଫସଲ ଗୁଡ଼ିକୁ ମୁଖ୍ୟତଃ ମଣ୍ଡିକୁ ନିଆଯାଏ ବା କିଛି ମଧ୍ୟସ୍ଥି ବେପାରୀଙ୍କୁ ଦିଆଯାଇଥାଏ ସବୁଜ ପନି ପରିବାକୁ ନୀତିଦିନ ତୋଳି ତାକୁ ସାଇକେଲ ବା ଗାଡ଼ିରେ ନିକଟସ୍ଥ ଗାଁରେ ନେଇ ବିକ୍ରି କରାଯାଇଥାଏ ବା ବଡ଼ ବଜାରକୁ ନେଇ ବିକ୍ରି କରାଯାଏ